ଆମ୍ଭ ଅଞ୍ଚଳରେ ଦଶହରା ପର୍ବକୁ ମାନ୍ୟତା ଦିଆଯାଇଅଛି ଯାହା ଦୀର୍ଘଦିନ ଧରି ଆମ୍ଭ ମାନଙ୍କର ଜେଜେବାପା ଗୋସିବାପା ବାପାମାନେ ପାଳନ କରୁଛନ୍ତି ତାହାକୁ ଆମ୍ଭେ ମଧ୍ୟ ପାଳନ କରୁଅଛୁ ଦଶହରାରେ ମାଁ ଦୁର୍ଗାଙ୍କର ପୂଜା ଘରେ ଘରେ ହୋଇଥାଏ ତେଣୁ ଘରେ ଘରେ ସମସ୍ତେ ଖଣ୍ଡା ଏବଂ ଆସବାବ ପତ୍ରକୁ ପୂଜା କରିଥାନ୍ତି ଏବଂ ସନ୍ଧ୍ୟା ସମୟରେ ତାହା ସଜ ଉଠାଇଥାନ୍ତି ତେଣୁ ଏହି ଦଶହରା ପର୍ବ ଆମ ଅଞ୍ଚଳର ପୁରପଲ୍ଲୀରେ ଅତି ଆନନ୍ଦର ସହିତ ଗର୍ବର ସହିତ ଏକ ପୁରାତନ ପରମ୍ପରା ଭାବେ ମାନିନେଇଛନ୍ତି ଏବଂ ଆଗାମୀ ପିଢ଼ି ମଧ୍ୟ ଏହାକୁ ମାନିକରି ଚଳିବେ